ମୁଁ ବସ୍ ଯାଉଛୁ ପରୀକ୍ଷା ଦେବାକୁ ଯାଉ କିମ୍ବା ମେଡ଼ିକାଲକୁ ଯାଉ କିମ୍ବା କିଛି ସପିଂ ପାଇଁ ଯାଉ ବସ୍ ଷ୍ଟପେଜ ଷ୍ଟପେଜ ଯେଉଁ ରହିବ ତା'ଦ୍ୱାରା ଆମର ଲେଟ୍ ହେଇପାରେ ଯଦି ଆମେ କାର୍ରେ ଯଦି ଆମ କାର୍ଟି ରିଜର୍ଭ କରିଯିବା ତେବେ ତା'ହେଲେ ଆମେ ଶୀଘ୍ର ପହଞ୍ଚିପାରିବା ପରୀକ୍ଷାରେ ହଉ ମେଡ଼ିକାଲ କାର୍ଯ୍ୟରେ ହଉ କିମ୍ବା ସପିଂ ସପିଂ କାର୍ଯ୍ୟରେ ହଉ ଆମେ ଶୀଘ୍ର ପହଞ୍ଚି ପାରିବା ଯଦି ଏଇଟା ହେଉଛି କାର୍ର ଗୋଟା ସୁବିଧା ବସ୍ରେ ବସ୍ରେ ଷ୍ଟପେଜ ଷ୍ଟପେଜ ଯେଉଁ ରହିବ ଯାହାଦ୍ୱାରା ଆମେ ମଧ୍ୟ ସମୟ ନଷ୍ଟ ହବ ସେଟା କାମର ପହଞ୍ଚିବାରେ ଥିବ ନଅଟା ଭିତରେ ମେଡ଼ିକାଲ ପରୀକ୍ଷା ଧରକେ ଦଶଟାରେ ଆରମ୍ଭ ଯେହେତୁ ବସ୍ଟି ଷ୍ଟପେଜ ଷ୍ଟପେଜ ରହି ରହିକି ଯିବ ଯାହାଦ୍ୱାରା ଆମେ ଆମର ପରୀକ୍ଷାଟା ଲସ୍ ହବ ନା କାରଣ ଆମେ ପରୀକ୍ଷା ହିଁ ଦେଇପାରିବୁନି ଯଦି ଆମେ ଗୋଟେ କାର୍କୁ ରିଜର୍ଭ କରିକି ଯିବା ତେବେ ଆମେ ପରୀକ୍ଷା ସୁବିଧାରେ ଦେଇପାରିବା ଆଉ ମଧ୍ୟ ଆଉ କେନ୍ଦ୍ରାପଡ଼ାକୁ ମଧ୍ୟ ଆମେ କାର୍ରେ ପୁରା ରିଜର୍ଭ କରିକି ଗୋଟା ଯାଇପାରିବା ଆଉ ବସ୍ରେ ଗଲେ ଷ୍ଟପେଜ ଷ୍ଟପେଜ ଯେଉଁ ରହୁଛି ତା ଦ୍ଵାରା ଆମ ପରୀକ୍ଷା ଲସ୍ ହେଇଯିବ ଆଉ ଗୋଟେ ଫର୍ ଏକ୍ସାମ୍ପଲ୍ ଧରକେ ମେଡ଼ିକାଲ ଇଏରେ ଅଛି ଗୋଟେ ଯଦି ଯଦି ଜଣକ ଦେହ ଖରାପ ଅଛି ଅ ପରା ଅର୍ଜେଣ୍ଟ ସେ ଧରକେ ବସ୍କୁ ଆମେ କହିପାରିବା କାରଣ ବସ୍ ଯେହେତୁ କେନ୍ଦ୍ରାପଡ଼ା ଯିବ ସେ ଷ୍ଟପେଜ ଷ୍ଟପେଜ ଯେମିତି ହେଲେ ରହିବ ଷ୍ଟପେଜ ଷ୍ଟପେଜରେ ରହିବ ରହିବା ଦ୍ୱାରା ରୋଗୀର ମାନେ ଅତ୍ୟଧିକ କିଛି ହେଇପାରେ ତେଣୁ କାର୍ରେ ଧରକେ କାର୍ ଧରିକି ରିଜର୍ଭ କରିବା ରିଜର୍ଭ କରିକି ଯିବା ସେ ସୁରକ୍ଷିତରେ ତୁମକୁ ଟାଇମ୍ ଭିତରେ ନେଇ ପହଞ୍ଚାଇ ଦେଇପାରିବା ଏବଂ ରୋଗୀର କିଛି ହେଇପାରିବ ନାହିଁ କାର୍ଟି ଭଲ ମାନେ କାର୍କୁ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା